ହଁ ମ୍ୟାଡ଼ାମ୍ କୁହନ୍ତୁ ହଁ ହଁ ହଁ ହଁ କାହିଁ ନାହିଁ ତ ମ୍ୟାଡ଼ମ୍ ମୋ ଚାଟ୍ ତ ସବୁଠାରୁ ଭଲ ନାହିଁ ମ୍ୟାଡ଼ାମ୍ ଆପଣ ଆଉ କାହାଠୁ ଖାଇଥିବେ ମୋଠୁ ଖାଇନଥିବେ

ନାହିଁ ତ ମ୍ୟାଡ଼ାମ୍ ମୋ ଜିନିଷ ତ ଏତେ ଖରାପ ନାହିଁ ମୋର ଚାଳିଶ ଟଙ୍କା ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଦେଖନ୍ତୁ ମୋ ଚାଟ୍ଟା ଟିକେ ସେ ରୁପାଲି ଛକଠୁ ଆଉ ଟିକେ କ୍ୱାଲିଟି ରହିବ ଆଉ ଟିକେ ଭଲ ରହିବ ସେଥିପାଇଁ ରେଟ୍ଟା ଟିକେ ଅଧିକ ହେଉଛି ମ୍ୟାଡ଼ାମ୍ ଆଉଥରେ ଆସିକି ଦେଖନ୍ତୁ ଏଥର ଆସନ୍ତୁ ନାହିଁ ମ୍ୟାଡ଼ାମ୍ ସେଇଟା କେମିତି କ'ଣ ହେଇଯାଇଥିବ ସେ ଦିନଟା ଆପଣ ଯେଉଁଦିନ ଖାଇଥିଲେ ସେଦିନ କେମିତି କ'ଣ ହେଇଯାଇଥିବ ନାହିଁ ତ ମୋର ଏତେ ଖରାପ ହେଉନି ଆପଣ ଆଉ ଦିନେ ଆସିକି ଖାଇ ଦେଖନ୍ତୁ ହଁ ମ୍ୟାଡ଼ାମ୍ ଯାହା ହେଇଛି ହେଇଛି ଏବେ ଆହୁରି ଭଲ କରିବା ହଁ ମ୍ୟାଡ଼ାମ୍ ଆପଣ ଆସନ୍ତୁ ଆଉଥରେ ଆସନ୍ତୁ

ନାହିଁ ଭଲ କରିବା ମ୍ୟାଡ଼ାମ୍ ଆପଣ ଆଉଥରେ ଆସନ୍ତୁ ରେଟ୍ଟା ବି କମାଇଦେବା ଚାଟ୍ଟା ବି ଭଲ କରିକି ଦେବା ହଁ ହଉ ମ୍ୟାଡ଼ାମ୍ ଆଉଥରେ ନିଶ୍ଚୟ ଆସନ୍ତୁ